ଏନ୍ତା କିଛି ଲୋକ୍ ଅଛନ୍ ଯେ ଯାହାକେ ଚାକିରି ମିଲୁଛେ ବିନା ପାଠ୍ରେ ବି ସେମାନଙ୍କେ ଚାକିରି ମିଲୁଛେ ଲୋକ୍ ପାଠ୍ ପଢ଼ିକରି ବି ଚାକିରି ନେଇମିଲବା ତ ସେମାନେ ପାଠ୍ ପଢ଼ିକରି ବି ତାକର୍ ମାଇଣ୍ଡ୍ ମେଣ୍ଟାଲ୍ ହେଇଯାଉଛି କିଏ ମରିଯାଉଛେ କିଏ ହଜିଯାଉଛେ କାର ତ ପାଠ୍ ପଢ଼ିଲା ଲୋକ୍ର ସୁବିଧା ନେଇ ନା ଆର୍ ପାଠ୍ ପଢ଼ିଲା ଲୋକର୍ ପାଠ୍ ନେଇ ପଢ଼ିଲା ଲୋକର୍ ସୁବିଧା ଅଛେ ସେମାନେ ଚାକିରି ବାକିରି କରିକିନା ପଇସା ପତର୍ ରୋଜଗାର୍ କରୁଛି ତ ପାଠ ପଢ଼ିଲା ଲୋକ୍ ସେ ଆର୍ କା କରବା ଚାକିରି ନେଇମିଲେ ବେକାରିଆ ହେଇକରି ବୁଲୁଛି ତ ସେ ତାକେ ସୁବିଧା ବି ନେଇ ମିଲବା ଆର୍ ଅସୁବିଧାରେ ରହୁଛେ ସେ ତ ଅସୁବିଧାରେ ରହିଲେ କେନ୍ତା କରବା ସେ ତ ଅଧିକ ସୁବିଧା ଦରକାର୍ ତାକେ ନା ପାଠ୍ ପଢ଼ଲା ଲୋକକେ ଆର୍ ପାଠ୍ ନେଇ ପଢ଼ଲା ଲୋକକେ ସୁବିଧା ମିଲୁଛି ତ ଏ ଆଜିକାଲି ସରକାର୍ ବି ଭୁଲ୍ ଦେଲେ ଦୋଉଛେ ଦେଲା ଲୋକକେ ଦଉଛି ସୁଵିଧା ନେଇ ଦେଲା ଲୋକକେ ନେଇଦେବା ସୁବିଧା ସେଥିର୍ କାଜି ପାଠ୍ ପଢ଼ଲା ଲୋକ୍ ପାଠ୍ ନେଇ ପଢ଼ଲା୍ ଲୋକ୍ ଅସୁବିଧାରେ ରହୁଛି ଏ ପାଠ୍ ପଢ଼ଲା ଲୋକ୍ ସୁବିଧାରେ ରହୁଛି